ମୁଁ ପଶୁପାଳନ କରେ ଗାଈ ରଖିଛି ଛେଳି ମଧ୍ୟ ଅଛନ୍ତି କୁକୁଡ଼ା ମଧ୍ୟ ଅଛନ୍ତି ବିଭିନ୍ନ ପ୍ରକାର ପଶୁପକ୍ଷୀ ମୁଁ ରଖିଛି ସେଇ ଆମ ଗାଁରେ ଲୋକମାନେ ମଧ୍ୟ ପଶୁଜନ୍ତୁ ସବୁ ରଖିଛନ୍ତି ଆମର ଏଠି ପଶୁକଲ୍ୟାଣ ଆଇନ୍ ଓ ପରିବେଶ ନିୟମ ଅନୁସାରେ ପଶୁମାନଙ୍କର କୌଣସି ଦେହ ଖରାପ ହେଲେ କି କୌଣସି ରୋଗ ହେଲେ ଆମେ ସାଧାରଣତଃ ଡାକ୍ତର ଡାକିଥାଉ ପଶୁ ଡାକ୍ତର ମଧ୍ୟ ଆମ ଅଞ୍ଚଳରେ ଅଛନ୍ତି ଆମେ ଡାକିଥାଉ କିନ୍ତୁ ସବୁବେଳେ ଯେ ପଶୁ ଡାକ୍ତର ଆସିକି ପଶୁମାନଙ୍କର ଚିକିତ୍ସା କରିପାରିବେ ସେଇଟା ସମ୍ଭବପର ନୁହେଁ ମନେକର ରାତି ଅଧରେ କାହାର ଦେହ ଖରାପ ହେଲା କୌଣସି ପଶୁର ଦେହ ଖରାପ ହେଲା ସେଥିପାଇଁ ଆମେ କ'ଣ କରୁ ଖବର କାଗଜ ପଢ଼ୁ କି ୟୁଟ୍ୟୁବ୍ ଚ୍ୟାନେଲରୁ ହେଉ ବିଭିନ୍ନ ପୁସ୍ତକରୁ ହେଉ ବିଭିନ୍ନ ପ୍ରକାର ଔଷଧ ଜାଣି ପଶୁଙ୍କର ଚିକିତ୍ସା କରିଥାଉ ସେମାନଙ୍କର ଖାଦ୍ୟପେୟର ଧ୍ୟାନ ଯତ୍ନ ନେଉ ସେମାନଙ୍କୁ ଶୁଦ୍ଧ ଜଳ ଏବଂ ତାଙ୍କର ଗାଧେଇବା ଖାଇବା ସବୁ ଯତ୍ନ ନେଉ ଗୁହାଳ ପରିଷ୍କାର କରୁ ତାଙ୍କର ଗରମ ଦିନେ ଫ୍ୟାନ୍ ଲଗେଇବା ଶୀତ ଦିନେ କେମିତି ଉଷୁମ୍ରେ ରହିବେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରକାର କାମ କରିଥାଉ ଆଉ ଯଦି କିଛି ନ ହେଲା ତାହେଲେ ଆମେ ପଶୁଡାକ୍ତରଙ୍କ ସହିତ ପରାମର୍ଶ କରୁ